ବଗିଚାରେ କାମ କରିବାର୍ ଲାଗି ତ ବହୁତ୍ ଜିନିଷ୍ ବ୍ୟବହାର୍ କରାଯାଏ ଯେନ୍ତାକି କୁଡ଼ି ସାବଳ କୋଦାଳ ଇ ସବୁ ବ୍ୟବହାର୍ କରାଯାଏ ଜେନ୍ତାକି କୁଡ଼ିକେ ଆମେ ମାଟି ଗୁଡ଼ିକି ଗଛ ଲଗାସୁଁ ତା ପଛେ ଘାସ ହେଲେ ଘାସ ଘାସ ବି ସଫା କର୍ସୁଁ କୁଡ଼ିରେ ଆଉ ସାବଳରେ ଯେ ଗାତ ଖୁଲିକି ଗାତ ଖୁଳିକି ଗଛ ବି ଲଗାସୁଁ ତାପରେ କୋଦାଳରେ କୋଦାଳରେ ବି ତା ମାନେ ଗଛ ଚାରି ତରା ଗାତ କରି ସଫା କରିକୀ ତା ମାନେ ଗାତ କରିକିରି ପାଣି ଯେନ୍ତି ରହେବା ତା ମାନେ ପାଣି ଦେବାର୍ ଲାଗି ଏମିତି ସୁବିଧା ହେବ ପାଣି ରହିକି ଗଛଟା ବି ଭଲ ହେବ ଯେମିତି ସେହି ହିସାବରେ କୋଦାଳରେ କର୍ସୁଁ କଇଁଚି ବି ବାହାର କରସୁଁ କଇଁଚିରେ ଯେମିତି ଗଛ ବଡ଼୍ ହେଇ ଯାଇଥିଲେ ଗଛକେ ସୁନ୍ଦର୍ କର୍ବାର୍ ଲାଗି ଆମେ କାଟ୍ସୁଁ କଇଁଚି ବ୍ୟବହାର ବି କର୍ସୁଁ ତାପରେ ସକାଳୁ ସନ୍ଧ୍ୟାରେ ବଗିଚାରେ ସକାଳୁ ପାରେ ସନ୍ଧ୍ୟାରେ ପାରେ ପାନି ଦେସୁଁ